ହଁ କୁହନ୍ତୁ ସେଥିପାଇଁ ଆମେ ନିଶ୍ଚିତ ଭାବେ ହଁ ଆମେ ନାଇଁ ମୁଁ ଏବେ ଘରୁ ବାହାରିଲି ତମେ ବାହାରିଲଣି ଘରୁ ନାଇଁ ସେ ପାର୍କ ଗଲାଆଡ଼ୁ ଯେମିତି ହେଲେ ଆଉ ପାଞ୍ଚଶହ ସାତଶହ ଲାଗିବ ହଁ ହଁ ପାର୍କ ପାର୍କରେ ପହଞ୍ଚି ଯାଇ ଆଉ କଥାବାର୍ତ୍ତା ହେବା ଆଉ ଆସନ୍ତୁ ହଁ ହଁ ହଁ

ହଁ ହଁ ଏବେ ତ ଅଚାନକ ଏଠି ପଳେଇଲା ଆଉ କିଏ ଭାବିଥିଲା କି ନାଇଁ ହଁ ହଁ ଏବେ ବି ଜେ ପି ବି ଜେ ପି ଏ ଆକ୍ଚୁଆଲି କାହାର ବିଶ୍ୱାସ ନଥିଲା ନା ନାଇଁ ବି ଜେ ପି ହଟା ବି ଜେ ପି ଏତେ ପ୍ରୋଗ୍ରେସ୍ କରିଲି କାହାର ଗୋଟେ ଇଏ ନଥିଲା ଏବେ ତ ହଁ ହଁ ହଁ ନାଇଁ ଆସୁ ଆସୁ କ'ଣ କରିଛି ଧାନ ନାଇଁ ଆସୁ ଆସୁ କେଉଁଠି ଆସୁ ଆସୁ କେଉଁଠି ଗୋଟେ ଧାନ ବଢ଼େଇଲି ବୋଲି କହିଛି ଆଉ ସୁଭଦ୍ରା ଯୋଜନା କ'ଣ ପାଞ୍ଚ ଦଶ ବର୍ଷ ଦବ ଦଶ ବର୍ଷ ଦବ ହେଲା ଲୋକ ଯେତେ ଯାହା ଏସବୁ ଦେଖୁଛି ଯେତେ କ'ଣ ହବ ନାହିଁ ମୁଁ ଭାବୁ ଭାବୁଛି ହଁ ଏବେ ତ ଆରଥରକଠୁ ଚାରିଶହ ଟଙ୍କା ନାଇଁ ନିଶ୍ଚୟ ହବ ଭଲ କରିବ ବି ଜେ ପି ଭଲ କରିବ ଆର ଏସ୍ ଏସ୍ ଇଏ ନା ଆଗରୁ ଇଏ ଯାହା ଯେମିତିକା ଚାଲୁଛି ତ ବ ଧାନ ବଢ଼େଇଛି ବଢ଼ି ଚାଲିଛିରେ ଏବେ ମଣ୍ଡିରେ ବଢ଼େଇବ ଆଉ ସୁଭଦ୍ରା ଯୋଜନା ସୁଭଦ୍ରା ଦେଇ ଦେଇ ଚାଲିଛି ଅଫିସର ପଫିସର କିି ଛାଡ଼ିଲେଣି ଏବେ ସେମାନଙ୍କର ଆସିବେ ସେମାନଙ୍କର ହଁ ହଁ

ହଁ ହ ହଁ ସେଇଜଲାଇ ସେ ଜଲାଲେ ଭଲ ହେଲା ଆଉ ଏବେ ତା' ସମୟରେ ଦେଖିଆ ହଉ ହଉ ଦେଖିଆ ହଉ ହଉ ଯାହା କରିବା ତାହା ଆଗ ହଉ ତାହେଲେ ଆମେ ଯିବାହେରି ଘରକୁ ଯିବାହେରି ଚାଲ ଘରକୁ ଯିବାହେରି ଚାଲ ଆଉ ସେ ପରେ ସେ କଥା ହେବା